ଦିନ ପାଣିପାଗ ଦେଖିକି ଆମ ସ୍ଥିର କରିବା ଯେ କ'ଣ ରୋପଣ କରିବା ବୋଲି ଖରାଦିନେ ଖରାଦିନେ ହୋଇଥାଏ ମୁଗ କାମ ବର୍ଷା ଦିନେ ହେଇଥାଏ ଧାନର କାମ ଆଉ ବାକି ଦିନରେ କେଉଁ ଦିନରେ ରାଶି ରାଶି ବାଜରା ଝୋଟ ଚାଉଳ ଡାଲି ଜାତୀୟ ଆଉ ତୈଳବୀଜ ତୈଳବୀଜରେ ଯେମିତିକି ସୂର୍ଯ୍ୟମୁଖୀ ରାଶି ହେଇଯାଏ ଆଉ ଯେଉଁଦିନେ କିଛି ନ ହୋଇଥାଏ ସେହି ଦିନେ ପନିପରିବା ଫସଲ କରାଯାଇଥାଏ ଖାସ କରିକି ପନିପରିବା ଫସଲ ଶୀତ ଦିନ ଭଲ ହୋଇଥାଏ ଆଉ ତା'ର ଚାହିଦା ବି ଅଧିକ ରହିଥାଏ ଲୋକ ଶୀତ ଦିନିଆ ପନିପରିବା ଖାଇବାକୁ ବହୁତ ପସନ୍ଦ କରନ୍ତି ଆଉ ଏହା ଦେଖିକି ଆମେ କେଉଁ ଋତୁରେ କେଉଁ ପାଗରେ କେମିତି ଭଲ ରୋପଣ ହେଇପାରିବ ତାକୁ ଧରି କରି ଆମେ ଫସଲ ରୋପଣ କରିଥାଉ